ସ୍ୱୟଂସହାୟକ ଗୋଷ୍ଠିରେ ମୋର ମତାମତ ହେଉଛି ସାଧାରଣତଃ ମହିଳାମାନେ ଏଥିରେ ଆତ୍ମନିର୍ଭର ହୋଇପାରୁଛନ୍ତି ସ୍ୱୟଂସାହାୟକା ବିଭିନ୍ନ ପ୍ରକାର ଅଛି ମହିଳା ମାନେ ନିର୍ଦ୍ଧିଷ୍ଟ ସ୍ୱୟଂ ସହାୟକ ଗୋଷ୍ଠିରୁ ଲୋନ ଆଣି ବିଭିନ୍ନ ନିଜର ବ୍ୟବସାୟ ଆରମ୍ଭ କରୁଛନ୍ତି କି ଯେ ଘରୋଇ କାମରେ ଲଗଉଛନ୍ତି ଚାଷ କରୁଛନ୍ତି କି ଆମର ଧୂପକାଠି ହେଉ ସେଇଟା କରୁଛନ୍ତି ସେଇଟା କୁଟୀର ଶିଳ୍ପ ଆକାରରେ ମଧ୍ୟ ବ୍ୟବହାର କରୁଛନ୍ତି ଯେମିତିକି ଆମର ଧୂପକାଠି ବେଲିବା ଆଉ ଧୂପକାଠି ସେମାନେ ନିଜେ ତାର କଞ୍ଚାମାଲ ଆଣୁଛନ୍ତି କଞ୍ଚାମାଲ ଆଣି ଧୂପକାଠି ତିଆରି କରୁଛନ୍ତି ତିଆରି କରି ସେ ଠିକାଦାରକୁ ଦେଇକି ବେପାର କରୁଛନ୍ତି ତାଛଡ଼ା ସେମାନେ ମଞ୍ଜି ମଧ୍ୟ ଆଣୁଛନ୍ତି ସାର ଆଣୁଛନ୍ତି ତା' ଛଡ଼ା କୃଷି ଜାତୀୟ ଜିନିଷ ଆଣୁଛନ୍ତି ସେ ମଧ୍ୟ ଫସଲ କରିକି ଅମଳ କରିକି ବିଭିନ୍ନ ପ୍ରକାର ଲାଭ ପାଇପାରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠିରେ ବିଭିନ୍ନ ପ୍ରକାର ମହିଳାମାନେ ନିୟୋଜିତ ହେଉଛନ୍ତି ଯେମିତିକି ଆମର ସେକ୍ରେଟାରୀ ହେଉ କି ସେକ୍ରେଟାରୀ ନିୟୋଜିତ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠିରେ ମହିଳାମାନେ ନିଜର ସମୟ ଅପଚୟ କରୁଛନ୍ତି କିନ୍ତୁ ସେମାନେ ସେମାନେ ଉପକରିତା ଲାଭ କରୁଛନ୍ତି